ଗୋଟିଏ ନବଜାତ ଶିଶୁ ପାଇଁ ପ୍ରଥମେ ଜନ୍ମ ହେଲା ପରେ ତା'ର ପ୍ରଥମ ବର୍ଷ ହଉଚି ବହୁତ ମୂଲ୍ୟବାନ୍ କାରଣ ତାକୁ ତେଲ ମାଲିସ୍ କରିବା ବି ବହୁତ ଦରକାର କାରଣ ତେଲ ମାଲିସ୍ କଲେ ତା'ର ଦେହ ପାଇଁ ବହୁତ ବହୁତ ପ୍ର ପ୍ରକାର ଭଲ ଜିନିଷ ହୋଇଥାଏ ସେଇଥିପାଇଁ ତା'ର ଷଷ୍ଠୀ ପୂଜା କରାଯାଇଥାଏ ଛଅ ଦିନ ପରେ ତାଙ୍କ ଷଷ୍ଠୀ ପୂଜା କରାଯାଇଥାଏ ତାପରେ ସେ ଯେତେ ବେଲେ ଧୀରେ ଧୀରେ ବଢ଼ି ବଢ଼ି ତାପରେ ସେ ଏକୋଇଶି ଦିନ ସେ ଦିନ ତା'ର ଏକୋଇଶିଆ କରାଯାଇଥାଏ ତାହା ବି ବହୁତ ବହୁତ ଭଲ ହିସାବରେ କରାଯାଇଥାଏ ସେ ବହୁତ ପ୍ରକାର ସେଦିନ ହୋଇଥାଏ ଏକୋଇଶିଆ ଦିନ ତାକୁ ଖାଇବା ପାଇଁ ଦିଆ ହୋଇଥାଏ ସେ ଭାତ ଖାଇଥାଏ କିଛି ଏମିତି ଖାଇବା ଇଣ୍ଟରେଷ୍ଟ ଖାଇଥାଏ ସେଦିନ ତା'ର ଅନ୍ୟ ଅନ୍ୟ ପ୍ର ସେଦିନ ସେ ଅନ୍ୟ ବିଭିନ୍ନ ପ୍ରକାର ଖାଇ ସେ ବହୁତ ପ୍ରକାର ଖାଇବାର ଜିନିଷ ଖାଇଥାଏ ସେ ଅନ୍ନ ମାନେ ହେଉଛି ଖାଦ୍ୟ ଖାଦ୍ୟ ଖାଇଥାଏ ସେ ଅନ୍ନପସାରଣ ଦିନ ପ୍ରସାରଣ କରିଥାଏ ସେ ଖାଇବା ସହ ବିଭିନ୍ନ ପ୍ରକାର ସେ ଖାଇବାକୁ ପାଇଥାଏ ସେ ତା ଜୀବନର ଏକୋଇଶି ଦିନ ଦିନ ହେଉଛିି ଖାଦ୍ୟ ଖାଇଥାଏ ସେ ଏକୋଇଶି ଦିନ ଆଗରୁ କେବଳ ତା ମାଆର ପକ୍ଷରୁ ଦୁଧ ଆଉ ଖାଇଥାଏ ପିଇଥାଏ ଆଉ ସେ ବିଭିନ୍ନ ଦେ ପରେ ଧୀରେ ଧୀରେ ସେ ବଢ଼ିଥାଏ ଆଉ ତା ପାଇଁ ଏହା ବହୁତ ହୋଇଥାଏ ଲେକିନ୍ ସେ ଧୀରେ ଧୀରେ ତା ମନକୁ ବୁଝେଇ ସେ ଆପେ ଆପେ ମନରେ ସେ ଏମିତି ପ୍ରକାର ହୋଇଥାଏ ଯେମିତି ଯେ ଧୀରେ ଧୀରେ ତା'ର ନାମକରଣ କରାଯାଇ ଏକୋଇଶିଆ ଦିନ ତା ନାମକରଣ ହେବ ସେ ତା'ର ନାମ ଯେମିତି ଗୋଟିଏ ପିଲା ନାମ ଉଦାହରଣ ସ୍ୱରୂପ ମାନସ ରଖାଗଲା ସେ ତା କିଛି ଦିନ ଗଲାପରେ ତା'ର ମୁଣ୍ଡ କାଟ ମୁଣ୍ଡର ବାଲ କଟା ଯାଇଥାଏ ଆଉ ସେ ବାଲ କାଟଲା ଦିନ ସେ ବହୁତ ମନ ଛାର ସେ କ କାମ କରିଥାଏ ସେ ତା'ର କାଟିଲା ଦିନ କାହାକୁ କିଛି ମଜା ଲାଗିଥାଏ ଆଉ ସେି ବିଭିନ୍ନ ପ୍ରକାର ତା'ର କରାଯାଇଥାଏ ଶିଶୁ ହେଉଛି ଗୋଟିଏ ମାଆର ଜୀବନ ସେ ତାକୁ ତେଲ ମାଲିସ୍ କଲା ଦିନ ବି ସେ ବହୁତ କିଛି ହୋଇଥାଏ ଆଉ ଗୋଟେ ଛୁଆର ଜୀବନ ହେଉଛିି ବହୁତ ମୂଲ୍ୟବାନ ସେ କେବେ ହେଲେ ବି ମାଆ କେବେ ବି ତା ଶିଶୁର ମନ୍ଦ ଚାହିଁବ ନାହିଁ ସେ ଆଜିକାଲିର ଦୁନିଆରେ ମାଆ ହେଉଛି ସବୁଠୁ ବଡ଼ ଆଜି ହେଉଛି ମାଆର ଏକ ମାଆର ଶିଶୁ ହେଉଛି ଏକ ବହୁତ ମୂଲ୍ୟବାନ ଜିନିଷ ସେ କେବେ ହେଲେ ବି ଚାହିଁବନି ଯେଏ ତା ସନ୍ତାନକୁ କେହି ସେ ଚାହୁଁଥିଲେ କି ତା ମାଆ ତା ମାଆ ଦେଖିବାକୁ ଗଲେ ତେଲ ମାଲିସ୍ କଲା ତାପରେ ଷଷ୍ଠୀ ପୂଜା ହେଲା ସେଇଦିନ ବହୁତ ବହୁତ କରା ହେଇଥାଏ ଏକ ଏକଉଶିଆ ହେଲା ଅନ୍ନପସନ୍ନ କରାଗଲା ତା'ର ନାମକରଣ ହେଲା ମୁଣ୍ଡନ ହେଲା ବିଭିନ୍ନ ପ୍ରକାର ଜିନିଷ ହୋଇଥାଏ ତାପରେ ବିଭିନ୍ନ ପ୍ରକାର ତାପରେ ତା'ର ନାମକରଣ ଏମିତି ବିଭିନ୍ନ ପ୍ରକାର ଜିନିଷ କରି ଗୋଟେ ଶିଶୁର ପ୍ରଥମ ବର୍ଷରେ ସେ ବିଭିନ୍ନ ପ୍ରକାର ଜିନିଷ କରିଥାଏ